ମୁଁ ଜନ୍ମ ମୁଁ ଓଡ଼ିଶାରେ ହିଁ ଜନ୍ମ ଜନ ଜନ୍ମ ଗ୍ରହଣ କରିଛି ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଛି ମୁଁ ପ୍ରଥମରୁ ହିଁ ଓଡ଼ିଆ ଶିଖି ଆସିଛି ମୁଁ ପ୍ରଥମରୁ ହିଁ ମୋ ପଢ଼ା ହିଁ ଓଡ଼ିଆରେ ମୁଁ କରିଛି ଓଡ଼ିଆରେ ମୁଁ ଲେଖି ଆସିଛି ପଢ଼ି ଆସିଛି କାରଣ ମୋ ବାପାମା ବି ଓଡ଼ିଆରେ ହିଁ କଥା କୁହନ୍ତି ତ ସେମାନେ ମୋତେ ଓଡ଼ିଆ ଶିଖେଇଛନ୍ତି ତ ମୁଁ ଓଡ଼ିଆରେ ହିଁ କଥା କହିଛି ମୋ ଚାରିପାଖରେ ସମସ୍ତେ ଯେଉଁମାନେ ବି ସବୁ ଅଛନ୍ତି ସେମାନେ ବି ସବୁ ଓଡ଼ିଆରେ ହିଁ ପାଠ ପଢ଼ିଛନ୍ତି ଓଡ଼ିଆରେ ହିଁ ଲେଖିଛନ୍ତି ତ ମୁଁ ମୋ ପାଠପଢା ଓଡ଼ିଆରେ ହିଁ କରିଛି ମୋ ବିଦ୍ୟାଳୟରେ ମୁଁ ଓଡ଼ିଆରେ ହିଁ ପାଠ ପଢ଼ିଛି ଓଡ଼ିଆରେ ଲେଖିଛି ଆଉ ମୁଁ କଲେଜରେ ବି ମୁଁ ଓଡ଼ିଆରେ ହିଁ ପାଠ ପଢ଼ିଛି ଓଡ଼ିଆ କଲେଜରେ ହିଁ ମୁଁ ପଢ଼ିଛି ଓଡ଼ିଆ କଲେଜରେ ହିଁ ମୁଁ ଲେଖିଛି ଓଡ଼ିଆ ଓଡ଼ିଆରେ ହିଁ ମୁଁ ଓଡ଼ିଆ ଭାଷାରେ ହିଁ ମୋତେ ଶିଖିବାକୁ ବହୁତ ଭଲ ଲାଗେ ଆଉ ଓଡ଼ିଆ ଭାଷାରେବହୁତ କିଛି ଶିଖିବାକୁ ମିଳେ ମୋତେ ଓଡ଼ିଆ ଭାଷା ମୋତେ ବହୁତ ଭଲ ଲାଗେ ଓଡ଼ିଆ ଭାଷାକୁ ମୁଁ ବହୁତ ଭଲ ପାଏ ଓଡ଼ିଆ ଭାଷାରେ ଓଡ଼ିଆ ଭାଷାରେ ସବୁ ଭାଷାଠୁ ମୋତେ ଭଲ ଲାଗେ ଆଉ ଓଡ଼ିଆ ଭାଷାରେ ମୋତେ ବହୁତ କିଛି ଶିଖିବାକୁ ମିଳେ ଓଡ଼ିଆ ଭାଷାରେ ମୋତେ ବହୁତ କିଛି ଦେଖିବାକୁ ମିଳେ ଆଉ ଓଡ଼ିଆ ଭାଷା ମୋତେ ବହୁତ ଭଲ ଲାଗେ